କାରଣ ଓଡ଼ିଆ ଭାଷା କେବଳ ଆମ ଓଡ଼ିଶାରେ ହିଁ ବିଶେଷ ଭାବରେ ପ୍ରଚଳିତ ହୋଇଥାଏ ତେଣୁ ସାରା ଭାରତ ବର୍ଷରେ ଓଡ଼ିଆ ଭାଷା ଅନ୍ୟ ଭାଷାକୁ ପ୍ରଭାବିତ କରିବ ନାହିଁ ବୋଲି ମୋର ଆଶା